ଆମ ପାଖରେ ପ୍ରେସର୍ କୁକର୍ ଅଛି ଇଣ୍ଡକ୍ସନ୍ ଅଛି ଷ୍ଟୋଭ୍ ମଧ୍ୟ ଅଛି ବହୁତ ଯାହା ଆଇଟମ୍ର ଆମ ପାଖରେ ସବୁ ଅଛି ଖୁବ୍ ଆମେ ବି ବ୍ୟବହାର କରୁଛୁ ଆଉ ଆଗେ ଯେମିତି ରୋଷେଇଟା ବହୁତ ସମୟ ଲାଗୁଥିଲା ଏ ଜିନିଷ ବ୍ୟବହାର କରିବା ଦ୍ୱାରା ପ୍ରେସର୍ ଇଣ୍ଡକ୍ସନ୍ ଷ୍ଟୋଭ୍ ଗ୍ରାଇଣ୍ଡର୍ ଆମେ ଗୋଟିଏ ଘଣ୍ଟା ଯେଉଁଠି ଲାଗୁଥିଲା ଆମେ ସେଇଠି ଅଧଘଣ୍ଟା ବି ରୋଷେଇ କରିଦେଉଛୁ ଯେଉଁଠି ଦୁଇ ଘଣ୍ଟା ଲାଗୁଥିଲା ସେଇଠି ଗୋଟିଏ ଘଣ୍ଟାରେ ଏ ଜିନିଷ ବ୍ୟବହାର କରିବା ଦ୍ୱାରା ଆମେ ରୋଷେଇ ଶୀଘ୍ର କରିଦେଉଛୁ ଗ୍ୟାସରେ ଏ ଜିନିଷ ମଧ୍ୟ ସବୁ ରୋଷେଇ ଘରେ ରଖିଛୁ ଆଉ ଆଗେ ସବୁ ଦେହ ବା ଅସୁବିଧା ରହୁଥିଲା ରୋଷେଇ ଚିନ୍ତା ଥିଲା କେମିତି ଚୁଲିକି ଯିବା ରୋଷେଇ କରିବା ବହୁତ ସ୍ତ୍ରୀ ଲୋକମାନେ ବହୁତ ଟିକେ ଚିନ୍ତା କରିଦେଉଥିଲେ ଏବେ କ'ଣ ହେଉଛି ନା ଦେହପା ବି ତା ବହୁତ ଖରାପ ଆଗ ରହୁଛି କିନ୍ତୁ ଗ୍ୟାସ୍ କୁକର୍ ଇଣ୍ଡକ୍ସନ୍ ଏଗୁଡ଼ା ଷ୍ଟୋଭ୍ ଏସବୁ ଥିବାରୁ ରୋଷେଇଟା ଜଲ୍ଦି ଆମେ କରିଦଉଛୁ ଉପକୃତ ବହୁତ ଆମେ ହେଉଛୁ ଲାଭବାନ ପାଉଛୁ ଆଉ